ନୃତ୍ୟ କରିବା ହେଉଛି ମୋତେ ବହୁତ ନୃତ୍ୟ କରିବାକୁ ବହୁତ ଖୁସି ଲାଗେ ମୁଁ ଯେତେବେଳେ ଛୋଟ ହୋଇଥିଲି ଯେତେବେଳେ କି ସ୍କୁଲ ବି ମଧ୍ୟ ମୁଁ ଯେ ଯାଇନଥିଲି ସେତେବେଳେ ଠୁ ମୋତେ ନୃତ୍ୟ ଶିଖିବାରେ ନୃତ୍ୟ ମୁଁ ମା ଟି ଭି ପରଦାରେ ରେଡ଼ିଓ ମାଧ୍ୟମରେ ଗୀତ ଶୁଣିକି ତା'ପରେ ଟି ଭି ପରଦାରେ ନୃତ୍ୟ ଦେଖିକି ମୁଁ ନୃତ୍ୟ କରୁଥିଲି ତା'ରେ ଯେତେବେଳେ ସ୍କୁଲରେ ନାମ ଲେଖା ହେଲା ସ୍କୁଲର ବିଭିନ୍ନ ପ୍ରତିଯୋଗିତାରେ ମୁଁ ଭାଗ ନେଇ ସେଥିରେ ନୃତ୍ୟ କରେ ଆଉ ପୁରସ୍କୃତ ମଧ୍ୟ ହୋଇଥିଲି ଆଉ ନୃତ୍ୟରେ ମୁଁ ବାର୍ଷିକ ସ୍କୁଲ ମାନଙ୍କରେ ଯେଉଁ ବାର୍ଷିକ ଉତ୍ସବ ହୁଏ ସେଥିରେ ବି ଭାଗ ନେଇଥିଲି ଆଉ ସେଥିରେ ବି ମୁଁ ନାଚ ନୃତ୍ୟ କରେ ସେମିତି ହିସାବରେ ନୃତ୍ୟ ମୁଁ କରିକି ନିଜକୁ ମୋତେ ଖୁସି ଲାଗେ ସେମିତି କିଛି ମୁଁ ନୃତ୍ୟ କେଉଁଠିକି ମୁଁ ଶୁଖିବାକୁ ଯାଇନି କିନ୍ତୁ ମୋତେ ନୃତ୍ୟ ମୋତେ କରିବାକୁ ଖୁସି ଲାଗେ ସେଥିପାଇଁ ମୁଁ ନୃତ୍ୟ କରେ